ମତେ ବିଜନେସ୍ କରିବା ପାଇଁ ବହୁତ ଭଲ ଲାଗେ ମୁଁ ମାଇଣ୍ଡ୍ରେ ରଖିଛି ମୁଁ ଯେତେବେଳେ ଆଉ ଦୁଇ ବର୍ଷ ହୋଇଯିବ ମୋ ପାଖରେ ଯେତେବେଳେ ପଇସା ଆସିବ ମୁଁ ସେତେବେଳେ ଯାହା ହେଲେ ଫାର୍ମ୍ କରିବି ତ ମୁଁ ସେତେବେଳେ ଭାବୁଛି କି ହଁ ଫାର୍ମ୍ ତ କରିବି କିନ୍ତୁ କୋଉ ଫାର୍ମ୍ କଲେ ଭଲ ରହିବ ମୁଁ ଡାଉଟ୍ରେ ଅଛି ତ ମୁଁ ନିଶ୍ଚିନ୍ତ ରୂପେ ବ ମୋ ବାବାଙ୍କର ସାହାଯ୍ୟ ନେବି ଯେ ପଚାରିବି ଯେ ସେମାନଙ୍କୁ କେଉଁ ଫାର୍ମ୍ କଲେ ଭଲ ରହିବ ଏବଂ ଘୁଷୁରୀ ଚାଷ କରିବି ଘୁଷୁରୀ ଫାର୍ମ୍ କରିବି କିମ୍ବା କୁକୁଡ଼ା ଫାର୍ମ୍ କରିବି ଏଇ ଦୁଇଟା ଜାକ ଫାର୍ମ୍ ଭିତରେ ମୁଁ ଡାଉଟ୍ରେ ଅଛି ତ ଯେଉଁଥିରେ ବି ଅଧିକା ଟିକେ ଲାଭ ରହିବ ତ ସେଇଟା ମୁଁ କରିବି ନାହିଁ ଯଦି କୁକୁଡ଼ା ଫାର୍ମ୍ ଯଦି ମୁଁ କରେ ତ ଘର ପାଇଁ ଯାହା ହେଲେ ତିନି ଚାରି ଲକ୍ଷ ଖର୍ଚ୍ଚ ହୋଇଯିବ ଆଉ କୁକୁଡ଼ା ଯାହା ହେଲେ ବି ଆଣିଲେ ସେଥିରେ ବେଶୀ ଟଙ୍କା ଲକ୍ଷେ ଦୁଇ ଲକ୍ଷ ଖର୍ଚ୍ଚ ହେବ ତ ସେଥିପାଇଁ ଟିକେ ଅଧିକ ସତର୍କ ନେବାକୁ ପଡ଼ିବ ଟିକେ ସା ମାନେ ଟିକେ ଅଧିକା ଯତ୍ନ ନେବାକୁ ପଡ଼ିବ ଯଦି ଘୁଷୁରୀ ଚାଷ ବି କରୁଛି ତ ଘୁଷୁରୀ ଚାଷ କମ୍ କମ୍ ପରିଶ୍ରମରେ ଅଧିକା ଲାଭ କରିହେବ ତ ସେ ଜିନିଷଟା ଦେଖିକି ଯାହା ଡିସିସନ୍ ନେବି ତ ମୁଁ ମାନେ ଫ୍ୟାମିଲି ମେମ୍ବର୍ କିମ୍ବା ଯେଉଁମାନେ ବି ଫାର୍ମାସୀ ଏହି ସବୁ ଜିନିଷ ବିଷୟରେ ଏଗ୍ରିକଲଚର୍ ଉପରେ ଜାଣିଛନ୍ତି ତ ସେମାନଙ୍କ ସହିତ ଯୋଗାଯୋଗ କଲେ ନିଶ୍ଚିନ୍ତ ଜାଣିବେ ଆଉ ଏଥିରେ ବି ବହୁତ ଭଲ ବିଜନେସ୍ କରିବାଟା ବହୁତ ଭଲ